ଗ୍ରାମାଞ୍ଚଳରେ ସାଂସ୍କୃତିକ ପରିଚୟକୁ ବଜାଇ ରଖିବାପାଇଁ ବିଭିନ୍ନ ଗ୍ରାମରେ ବିଭିନ୍ନପ୍ରକାରର ଖେଳ ଖେଳାଯାଇଥାଏ ଯେମିତି ଆମ ଗ୍ରାମରେ ଫାଲ୍ଗୁନ ପୂର୍ଣ୍ଣିମାରେ ତିନି ଗ୍ରାମର ମୁଖ୍ୟ ଦେବାଦେବୀଙ୍କୁ ଗୋଟିଏ ଗୋଟିଏ ସ୍ଥାନରେ ମିଳନ କରାଯାଇଥାଏ ଏବଂ ହୋଲି ଫଗୁ ସମସ୍ତେ ଖେଳି ଥାଆନ୍ତି ସେହିଦିନ ସମସ୍ତେ ଭୋଗ ଲଗାଇ ଥାଆନ୍ତି ଏବଂ ଗୋଟିଏ ଅଚିହ୍ନା ଲୋକ ମଧ୍ୟ ଆସିଲେ ସେଠାକୁ ସେ ଜାଣିପାରିବକି କ'ଣ ହେଉଛି ଏବଂ ଏହା କାହିଁକି କରାଯାଉଛି ଏହିସବୁ କ୍ରୀଡ଼ା ପାଇଁ ସମସ୍ତେ ସବୁ କିଛି ଜାଣିଥାଆନ୍ତି ନୂଆଖାଇ ସମୟରେ ବିଭିନ୍ନ ଗ୍ରାମରେ ବାଡ଼ି ଖେଳଖେଳି ଗ୍ରାମର ଦେବୀ ପାଖକୁ ଯାଇଥାଆନ୍ତି ଏବଂ ସେଇଠି ପୂଜାଅର୍ଚ୍ଚନା ମଧ୍ୟ କରିଥାଆନ୍ତି ଏମିତି ବିଭିନ୍ନ ପ୍ରକାରର ଖେଳ ଅନ୍ୟ ଅନ୍ୟ ସ୍ଥାନରେ ଖେଳା ଯାଇଥାଏ ଲୋକମାନେ ଯେମିତି ସେଠାକୁ ଗଲେ ସବୁ କିଛି ଜାଣିପାରିବେ ଏବଂ ସେ ଖେଳ କେଉଁଥିପାଇଁ ଖେଳା ହେଉଛି କାରଣ କ'ଣ ସବୁ ସମସ୍ତେ ଜାଣିପାରିବେ ଓ ବୁଝିପାରିବେ ଗ୍ରାମାଞ୍ଚଳରେ ସାଂସ୍କୃତିକ ପରିଚୟକୁ ଏହି ଖେଳ ଗୁଡ଼ିକ ବଜାୟ ରଖିଥାଏ ଏବଂ ପାରମ୍ପାରିକ କ୍ରୀଡ଼ାର ଏହା ଭୂମିକା ରହିଛି